ମୋର ପିଲାଦିନ ବେଳରୁ ମୁଁ ପହଁରା ଶିଖିଛି ଗାଁ ପୋଖରୀରେ ସବୁଦିନ ଗାଧୋଇଲା ସମୟରେ ପହଁରାଟା ନିଶ୍ଚିତ ହୋଇଥାଏ ଏହା ମନ ଓ ଦେହକୁ ସୁସ୍ଥ ରଖେ ଯଦି ବନ୍ୟା ହୋଇ ହୁଏ କିମ୍ବା ବାତ୍ୟା ହେବା ସମୟରେ କୌଣସି ଅସୁବିଧା ହେଲେ ଲୋକମାନଙ୍କୁ ସାହାଯ୍ୟ କରିବା ହେବ ଏବଂ ନିଜେ ମଧ୍ୟ ବଞ୍ଚିପାରିବ ମୋ ଅନୁଭୂତି ଗ୍ରାମର ଦୁଇଜଣ ପିଲା ସନ୍ତରଣ ଶିଖି ନଥିଲେ ସେମାନେ ଗାଧେଇଲା ବେଳେ ବୁଡ଼ି ଯାଉଥିଲେ ତାଙ୍କୁ ମୁଁ ଉଦ୍ଧାର କରିଥିଲି ସନ୍ତରଣ ଶିଖିଥିବାରୁ ମୋର କାମରେ ଆସିଲା